ମତେ ସମ୍ବଲପୁରୀ ଶାଢ଼ି ବୁନ୍ବାର ଲାଗି ବହୁତ ପସନ୍ଦ ଲାଗ୍ସି ସମ୍ବଲପୁରୀ ଶାଢ଼ି ସମ୍ବଲପୁରୀ ସାର୍ଟ୍ ସମ୍ବଲପୁରୀ ମାନେ ବ୍ଲାଉଜ୍ ସିଲାବାର ଲାଗି ବି ଭଲ ଲାଗ୍ସି କପଡ଼ା ମାନେ ବ୍ଲାଉଜ୍ ସିଲାବାର୍ ଲାଗି ବି ଭଲ ଲାଗ୍ସି ଆମର ଘର ର ଲୋକ ଶାଢ଼ି ବୁନସନ୍ ଶାଢ଼ ବୁନାରେ ମୁଇଁ ଛୋଟ ବେଲୁ ଦେଖି ଆସିଚେ ସେଥିରେ ମାନେ ମୁଇଁ ବି ଶିଖି ଯାଇଛେଁ ଶାଢ଼ି ବୁନ୍ବାରଟା ଘରର ଲୋକ ସମସ୍ତେ ଶାଢ଼ି ବୁନ୍ସନ୍ ସେଥି ଘାଁଏ ଘାଁଏ ଶାଢ଼ି ବସି କରି ଶାଢ଼ି ବୁନ୍ସି ଏଛେନ୍କେ ମୁଇଁ ପୁରା ପ୍ରପର୍ଲି ଶିଖି ଯାଇଛେଁ ମାନେ କପଡ଼ା ବୁନା ସବୁ ଶିଖି ଗଲିନ ସେଥିର୍ଲାଗି ମତେ କିଛି କଡ଼ା ନାଇଁ ଲାଗେ ମତେ କିଛି ଇଏ ବି ନାହିଁ ଲାଗେ ମୁଁ ନୂଆ ନୂଆ ଡିଜାଇନ୍ର ଦେଖି କିରି ଶିଖିଚେ ବୋଲେ ନୂଆ ନୂଆ ଡିଜାଇନ୍ ବି ବନାବାର ଲାଗି ମତେ ବହୁତ ପସନ୍ଦ ଲାଗ୍ସି ଆଉ ସମ୍ବଲପୁରୀ ଡିଜାଇନ୍ ଆମେ ତ ସମ୍ବଲପୁରିଆ ସମ୍ବଲପୁରୀ କପଡ଼ା ଆମ୍କୁ ବହୁତ ପସନ୍ଦ ଲାଗ୍ସି ସମ୍ବଲପୁରୀ ହିଁ ଆମର୍ମାନେ ଭଲ୍ ଲାଗ୍ସି ସମ୍ବଲପୁରୀର ନୂଆ ନୂଆ ଡିଜାଇନ୍ ମାନେ ରୁମାଲ ମାନେ ନୁ ଶାଢ଼ି ସମ୍ବଲପୁରୀର ଶାଢ଼ି ଆ ନୂଆ ନୂଆ ଡିଜାଇନ୍ ମାନେ ହାତୀ ଘୁଡ଼ା କେତେ ଡିଜାଇନ୍ର ଥିସି ସବୁ ଡିଜାଇନ୍ର ମତେ ବହୁତ ପସନ୍ଦ ଲାଗ୍ସି ସେନ୍ତାଟା ମାନେ ବନାସନ୍ ଆମର୍ ଘର୍ର ଲୋକ ମୁଇଁ ବି ବନାସି ମୁଇଁ ବି ଶିଖି ଗଲିନ ପୁରନ୍ ସବୁ ଆର୍ ମତେ ସବୁବେଲେ ସମ୍ବଲପୁରୀ କପଡ଼ା ଭଲ୍ ଲାଗ୍ସି